ଭାରତର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକ ହେଲା ପ୍ରଥମତଃ ଭାରତର ଯୁବପିଢ଼ୀ ଙ୍କି ଯୁବକ ବା ଯୁବତୀ ମାନଙ୍କୁ ସେମାନେ ଯେଉଁ ପାଠପଢ଼ି ବେରୋଜଗାର ରେ ବେରୋଜଗାର ରହୁଛନ୍ତି ସେମାନଙ୍କୁ ପ୍ରଥମତଃ ସେମାନଙ୍କୁ ଚାକିରିରେ ଲଗାଇବା ଦରକାର ସରକାର ସେମାନଙ୍କୁ ଚାକିରି ଚାକିରି ଦେବା ଦରକାର ଯାହାଦ୍ୱାରା ଯୁବପିଢ଼ୀ ମାନେ ସେମାନେ ପାଠପଢ଼ିବା ପରେ ସେମାନେ ସ୍ଵାବଲମ୍ବୀ ହୋଇପାରିବେ ଓ ଅର୍ଥ ରୋଜଗାର କରିପାରିବେ ତାହା ସହିତ ଆଉଗୋଟିଏ ଜିନିଷ ହେଲା ସେମାନେ ଆଜିର ଦୁନିଆରେ ଯେଉଁ ଇଣ୍ଟର୍ନେଟର ପ୍ରଭାବ ପଡ଼ୁଛି ଆମ ସମାଜରେ ତାକୁ ଯଦି ସେହି ଜିନିଷଟିକେ ଯଦି ଅତି ସହଜ ସରଳିକରଣ କରାଯାଇପାରିବ ପ୍ରତି ଗ୍ରାମ ଓ ସହରରେ ତାହା ପରିଲକ୍ଷିତ କରାଯାଇପାରିବ ତାହେଲେ ଲୋକ ଲୋକମାନେ ଏହାର ସୁବିଧା ସୁଯୋଗ ପାଇପାରିବେ